ହଁ ହ୍ୟାଲୋ ଆପଣ କିଏ କହୁଥିଲେ ସାର୍ ମୋର ଟିକିଏ ମୁଁ ନିମାପଡ଼ାରୁ କହୁଥିଲି ମୋର ଟିକିଏ ଆଖି ଖରାପ୍ ଅଛି ତ ସେଥିପାଇଁକା ମୋର ଆଖି ଅପରେସନ୍ କରିବାର ଥିଲା ଆପଣଙ୍କ ମେଡ଼ିକାଲରେ ଆଖି ଅପରେସନ୍ ହେଉଛି ତ ଦୁଇଟା ଆଖି ହବ ଆପଣଙ୍କର ସେଠି ଆଖି ଅପରେସନ୍ର ସବୁ ସୁବିଧା ଅଛିତ ଭଲ ଟ୍ରିଟମେଣ୍ଟ୍ ହେଇକି ଲୋକ ଭଲ ହେଇଯାଉଛନ୍ତି ତ ମୁଁ ଆଗରୁ ଥରେ ଅପରେସନ୍ କରିଥିଲି ତ ମୋ ଆଖି ଟିକିଏ ଭଲ ହେଲାନି ତାର ଟିକିଏ ଖରାପ୍ ଅଂଶ ରହିଗଲା ସେଥିପାଇଁ ମୁଁ ଆଉଥରେ କରିବାକୁ ଚାହୁଁଛି ଆପଣଙ୍କର ସେଠି କେତେ ଫିସ୍ କ'ଣ ନେଉଛନ୍ତି ମୁଁ କେଉଁଦିନ ଗଲେ ଆପଣ କରିପାରିବେ ମୁଁ ଆପଣଙ୍କ ପାଖରେ ଅପରେସନ୍ କରିବାକୁ ଚାହୁଁଛି ଆପଣ ଯେଉଁ ଅଲଗା ଡକ୍ଟର୍ ଥିବେ ତାଙ୍କୁ ପାଖରେ ଅପରେସନ୍ କରିବାକୁ ଚାହୁଁନି କେବଳ ଆପଣଙ୍କ ପାଖରେ ହିଁ କରିବାକୁ ଚାହୁଁଛି କାହିଁନା ମୁଁ ସମସ୍ତଙ୍କଠୁ ବହୁତ ଶୁଣିଛିକି ଆପଣ ବହୁତ୍ ଭଲ ଆଖି ଅପରେସନ୍ କରନ୍ତି ତ ମୁଁ ଚାହୁଁଛିକି ମୁଁ ଯେମତି ଥରେ ଯେହେତୁ କରିଛି ଆଖି ଅପରେସନ୍ ଆଉ ସେକେଣ୍ଡ୍ ଥର ଯେମତି କିଛି ପ୍ରୋବ୍ଲେମ୍ ନହଉ ସେଥିପାଇଁ ମୁଁ ଚାହୁଁଛି କି ଆପଣଙ୍କ ପାଖରେ ହିଁ ଆଖି ଅପରେସନ୍ କରିବି ଆପଣଙ୍କ ମେଡ଼ିକାଲ୍ରେ ସବୁ ଭଲ ତ ଖାଇବା ପିଇବା ରହିବାର ସୁବିଧା ଭଲ ଅଛି ତ ମୋତେ ମେଡ଼ିକାଲରେ କେତେଦିନ ରହିବାକୁ ପଡ଼ିବ ତିନିଦିନ୍ ମୁଁ ଏଠୁ ଚେକଅପ୍ କରିକି ନେଇକି ଯିବିନା ଆପଣ ସେଠିକି ଗଲେ ଚେକଅପ୍ କଲାପରେ ଆଖି ଅପରେସନ୍ କରିବେ ଆପଣ ସେଠି ଚେକଅପ୍ କରିବେ ମୋର ଆଉ କିଛି ଟେଷ୍ଟ୍ ହବାର ଅଛି କି ବ୍ଲଡ୍ ଟେଷ୍ଟ୍ କି ସୁଗାର୍ ବି ପି ଏସବୁ କିଛି ଟେଷ୍ଟ୍ ହବାର ଅଛି ମୋତେ ଗୋଟିଏ ଡକ୍ଟର୍ କହୁଥିଲେ ତ ମୋର ଡାଇବେଟିସ୍ ପ୍ରୋବ୍ଲେମ୍ ପାଇଁ ମୋ ଆଖି ଏମିତି ଖରାପ ହେଇଯାଉଛି ଆଉ ମେଡ଼ିକାଲ୍ରୁ ମୋତେ କେତେଦିନ ରହିକରି ଆସିବାକୁ ପଡ଼ିବ ତାହେଲେ ଆପଣ କ'ଣ କହୁଛନ୍ତି ମୋତେ କେଉଁଦିନ ମେଡ଼ିକାଲରେ ଯାଇ ପହଞ୍ଚିବାକୁ ପଡ଼ିବ ମୁଁ କାଲି ଦଶଟାବେଳେ ଗଲେ ଆପଣ ମୋର ସବୁ ବ୍ୟବସ୍ଥା କରି ଦେଇଥିବେ ତ ହଉ ହଉ ତାହେଲେ ରଖୁଛି